ଆଜିକାଲି ସମସ୍ତେ ନିଜ ରାଜ୍ୟ ଏବଂ ଖଣିଜଦ୍ରବ୍ୟ ସମୁଦ୍ର ଇତ୍ୟାଦି ସମସ୍ତ ଛାତ୍ରଛାତ୍ରୀମାନେ ଜାଣିବା ନିହାତି ଦରକାର ଆଉ ସେମାନେ ଜାଣିଲେ ଏହାର ସଦ୍ଉପଯୋଗ କରିପାରିବେ ଯେମିତି ହିସାବରେ ପାହାଡ଼ କଟାଯାଉଛି ଏବଂ ବିଶ୍ୱରେ ଥିବା ଗଚ୍ଛିତ ଖଣିଜ ସମ୍ପଦର ସଦବ୍ୟବହାର ହେଇପାରୁନି ସେଥିପାଇଁ ସମସ୍ତ ଭୌଗତିକ ସ୍ଥିତି ଏବଂ ସବୁ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଅବଗତି କରିବା ନିହାତି ଆବଶ୍ୟକତା ରହିଛି ତେବେ ଯାଇଁକି ଭବିଷ୍ୟତ ଛାତ୍ରଛାତ୍ରୀମାନେ ତାର ସଦୁପଯୋଗ କରି ଜାଣିପାରିବେ